ବୈଷୟିକ ଉନ୍ନତି ଦୃଷ୍ଟିରୁ ଦେଖିବାକୁ ଗଲେ ପ୍ରତ୍ୟେକ ମଣିଷ ଯେତିକି ସୁବିଧା ପାଏ ସେତିକି ଅସୁବିଧାର ବି ସମ୍ମୁଖୀନ ହୁଏ ଯଥା ମୋବାଇଲ ମୋବାଇଲରେ ଆମେ ଦୁରରେ ଥିବା ଲୋକଙ୍କ ସଙ୍ଗେ ସାଙ୍ଗେ ସାଙ୍ଗେ କଥା ହୋଇପାରୁ ତାପରେ ମୋବାଇଲ ଏମିତି ଆମ ପାଇଁ ସୁବିଧା ହେଲା ବେଳକୁ ଛୋଟ ପିଲାମାନଙ୍କ ପାଇଁ ସେ ଅସୁବିଧାର କାରଣ ହେଉଛି କାହିଁକିନା ପିଲାମାନେ ସେଥିରେ ଗେମ୍ ଖେଳୁଛନ୍ତି କାର୍ଟୁନ୍ ଦେଖୁଛନ୍ତି ଟିଭି ଟିଭିରେ ବି ଆମେ ଦୂରରୁ କିଛି ଦେଖିଲା ପାଇଁ ଖବର ପାଇବା ପାଇଁ ଆମେ ଟିଭି ଲଗାଇକି ବସୁଛେ କିନ୍ତୁ ଛୋଟ ପିଲାମାନେ ତାକୁ କଣ କରୁଛନ୍ତି ନା କାର୍ଟୁନ୍ କେଉଁଠି ମୋଟୁ ପତଲୁ ବିଭିନ୍ନ ପ୍ରକାର ଜିନିଷ ଏମିତି ଦେଖୁଛନ୍ତି ଫ୍ରିଜ୍ ଫ୍ରିଜ୍ ର ପାଣି ଆମ ପାଇଁ ବହୁତ ଥଣ୍ଡା ଆମ ଶରୀର ପାଇଁ କେତେ କ୍ଷତି ସେହିଟା ବି ଆମେ ଜାଣି ପାରୁନାହୁଁ କମ୍ପ୍ୟୁଟର କମ୍ପ୍ୟୁଟରରେ ଇଣ୍ଟର୍ନେଟ ଯୁଗରେ କମ୍ପ୍ୟୁଟର ନହେଲେ ପିଲାମାନେ କହୁଛନ୍ତି ଆମେ କମ୍ପ୍ୟୁଟର କରିବୁ କିନ୍ତୁ କମ୍ପ୍ୟୁଟରରେ ସବୁବେଳେ ରହି ବୁଡ଼ି ରହିବା ଭିତରେ ସେମାନଙ୍କର ସ୍ମରଣ ଶକ୍ତି ବି ଦିନକୁ ଦିନ ଲୋପ ପାଇବାରେ ବି ବ୍ୟସ୍ତ ଗାଡ଼ି ଗାଡ଼ିରେ ଲୋକମାନେ ଯିବା ଆସିବା କରିବା ପାଇଁ ଦୁଇ ମିନିଟରେ ଆମେ ଏହି ଜାଗାରୁ ଅନ୍ୟ ଜାଗାକୁ ଯାଇ ପହଞ୍ଚି ପାରିବା କିନ୍ତୁ ଗାଡ଼ି ଏମିତି କରୁଛି ପିଲାମାନେ ଏମିତି ବି ଗାଡ଼ି ନେଇକି ଯାଉଛନ୍ତି ସେମାନେ ବାଟରେ ବି ଅକସ୍ମାତ୍ ଆକ୍ସିଡେଣ୍ଟ ବି କରୁଛନ୍ତି ତେଣୁ କରି ସେମାନଙ୍କ ଭିତରେ ସଚେତନତା ଅଭାବ ରହୁଛି